ହଁ ମୁଁ ତ ଖୋବ୍ ପ୍ରକାରର ଡ୍ରଇଙ୍ଗ୍ ବନେଇଚି ଆରୁ କଳା କୃତିର ପ୍ରତିଯୋଗିତା ବି ଦେଇଚି ଆରୁ ପ୍ରଦର୍ଶନୀରେ ଉପସ୍ଥାପନ ବି କରିଛି ଆରୁ ମତେ ମୁଁ ବି ଗୁଟେ ପ୍ରତିଯୋଗିତାରେ ଭାଗ୍ ନେଇଥିନି ଆରୁ ମୁଁ ବି ଗୁଟେ ଡ୍ରଇଙ୍ଗ୍ ବନେଇଥିନି ଯାହାକି ଏତେ ସୁନ୍ଦର୍ ହେଇଥିଲା ଯେ କି ମୁଁ ନିଜେ ବି ଭାବିନଥିଲି ମୁଁ ସେନ୍ତା ଡ୍ରଇଙ୍ଗ୍ ଗୁଟେ କରିପାରିବି ଆରୁ ମୋ ଟିଚର୍ମାନେ ତ ମତେ ସମସ୍ତେ କହେଲେ ହଁ ଖୋବ୍ ଭଲ୍ ହେଇଚି ଆରୁ ଏନ୍ତା ହି ଡ୍ରଇଙ୍ଗ୍ ବନେଇ ଚାଲ୍ ଯାହାକି ଦିନେ ତୁ ବି ଗୁଟେ କଳାକାର୍ ହେଇପାରିବୁ କଳାକୃତିର ପ୍ରକାଶ୍ କରିପାରିବୁ ଆରୁ ମୁଁ ମୁଁ ସେତେବି ଏଇ ନାଇଁ ଦେଇଥାଏ ଯାହାକି ଭାବିବି ନଥାଏ କି ମୁଁ ସେନ୍ତା ଗୁଟେ ଏତେ ସୁନ୍ଦର୍ର ଚିତ୍ର କରିପାରିବି ବୋଲି ମୋର୍ କେବେ ଆଶା ହିଁ ନଥାଏ ହଠାତ୍ କି ନା ମୋର ମାନେ କିଛି କିଛି ଆଶା ବି ନଥାଏ ଯେ ମୁଁ ସେତେ ସୁନ୍ଦର୍ ଡ୍ରଇଙ୍ଗ୍ ବି ବନେଇ ପାର୍ମି ହେଲେ ବନେଇ ବି ପାର୍ନି ଆରୁ ମତେ ବି ବହୁତ୍ ଆନ୍ଦୋଳିତ ଲାଗିଲା କାରଣ ମତେ ଖୁବ୍ ବୋହୁତ୍ ଭଲ ଅନୁଭୂତି ହେଲା କାରଣ ମୋ ମୁଁ ଯେଖେନେ ଭାଗ ନେଇଥିନି ସେଟା ମୋର ପ୍ରଥମ ଭାଗ ଥିଲା ଥିଲା ପ୍ରତିଯୋଗିତା ଥିଲା ଯାହା କି ସମସ୍ତଙ୍କଠୁ ଫାଷ୍ଟ୍ ବି ହେଇଥିନି ଆରୁ ଖୁବ୍ ଭଲ୍ ଲାଗ୍ଲା ଡ୍ରଇଙ୍ଗ୍ କରିକି